ଛାତ୍ରଛାତ୍ରୀ ମାନେ ନିୟମିତ ଭାବେ ବିଦ୍ୟାଳୟକୁ ଯାଇ ପାରୁନାହାନ୍ତି ତାହାର କାରଣ ହେଲା ଦୂରତା ଯେମିତି କି ବିଦ୍ୟାଳୟ ବହୁତ ଦୂରରେ ରହିଥାଏ ଯେଉଁଥିରେ କି ପିଲାମାନେ ଯାଇପାରନ୍ତିନି ଆଉ କିଛି ପରିବହନର କିଛି ସୁବିଧା ନଥାଏ ଯେମିତିକି ସେମାନେ ସେ ଜାଗାକୁ ପହଞ୍ଚି ପାରନ୍ତି ନାହିଁ ଠିକ୍ ସମୟରେ ତ ସେଥିପାଇଁ ସେମାନେ ବିଦ୍ୟାଳୟକୁ ଯାଇ ପାରନ୍ତି ନାହିଁ ଆଉ ତାଙ୍କର ବାପା ମାଙ୍କର ଆର୍ଥିକ ପରିସ୍ଥିତି ଠିକ୍ ରହି ନଥାଏ ଯେମିତିରେକି ତାଙ୍କ ପାଠ ପଢ଼ିବାରେ ବହୁତ ଅସୁବିଧା ହୋଇଥାଏ ଆଉ ସେମାନେ ସେମାନଙ୍କର ଘରେ ଚାଷ କାର୍ଯ୍ୟରେ ହେଉ କି ଅନ୍ୟ କୌଣସି କାର୍ଯ୍ୟରେ ବି ତାଙ୍କ ଘରଲୋକଙ୍କୁ ସାହାଯ୍ୟ କରିଥାନ୍ତି ଯେଉଁଥିରେ କି ସେମାନେ ବିଦ୍ୟାଳୟକୁ ଯାଇ ପାରୁନାହାନ୍ତି ଓ ସେମାନଙ୍କର ପାଠପଢ଼ାରେ ବହୁତ ଅସୁବିଧା ହୋଇଥାଏ